ଜଗା କାଳିଆ ଟ୍ରାଭେଲ୍ରୁ କହୁଛନ୍ତି ମୁଁ ନିବେଦିତା ଜେନା କହୁଛି ଆମ ଘର ଯାଜପୁର ଜିଲ୍ଲା ପତ୍ରକଣା ଗ୍ରାମରେ ଆମର ରାତି ବାରଟାରେ ଟ୍ରେନ୍ ଅଛି ମୋର ଭୁବେନେଶ୍ୱରରୁ ଗୁଜୁରାଟକୁ ଯିବାର ଅଛି ତ ସେଥିପାଇଁ ମୋର ଗୋଟେ କାର୍ ଆବଶ୍ୟକତା ଅଛି ଆପଣ ଯଦି ବାରଟା ପୂର୍ବରୁ କାର୍ ପଠାଇଦେବେ ଠିକଣା ସ୍ଥାନରେ ତା'ହେଲେ ଭଲ ହବ ଆମ ଠିକଣାଟା ହେଲା ମୋତେ ମୋତେ ଆସି ଯାଜପୁର ଜିଲ୍ଲାର ପତ୍ରକଣା ଗ୍ରାମରୁ ମୋତେ ନେଇକି ଯିବେ ଏବଂ ବାରଟା ପୂର୍ବରୁ ମୋତେ ସେଇ ସ୍ଥାନରେ ମୋ ଭୁବେନେଶ୍ୱରର ଷ୍ଟେସନ୍ରେ ପହଞ୍ଚାଇ ଦେବେ